ମୁଁ ସଂଯୁକ୍ତା ସାହୁ କହୁଥିଲି ମୁଁ ସଂଯୁକ୍ତା ସାହୁ କହୁଛି ପେସେଣ୍ଟ ମୋ ଦେହ ହାତ ସବୁବେଳେ ମୋର ବ୍ଲଡ଼୍ ବ୍ଲଡ଼୍ ପ୍ରେସର୍ ଅଛି ଗ୍ୟାସ୍ ଅଛି ଦେହ ହାତ ସବୁବେଳେ ଘୋଳାବିନ୍ଧା ହେଉଛି ପେଟ ବଥା ରହୁଛି ହୁଁ ବା

ଆମେ ବାହାର ଜିନିଷ ଖାଆନ୍ତିନି ହୁଁ ମୋ ଗୋଇଠି ଗୁରା ବଥା ହେଉଛି ଏମ୍ ବି ସି ସେ ଡାକ୍ତରମାନେ କହିଲେ ସେ ଆଜ୍ଞା ଆଉ ମୁଣ୍ଡଟା ବୁଲଉଛି

ପେଟଟା ବଥା ହେଉଛି କେମିତି କମିବ ଆମ ଘରେ ଆମ ବୋଉଙ୍କର ସେମତି ପେଟ ବଥା ହେଉଛି ଦେହ ହାତ ଗୋଡ଼ ହାତ ଥରୁଛି ମୋ ପେଟ ବି ବଥା ହେଉଛି ଯେ ଆଜ୍ଞା ଯେଉଁ ଦେ ଦେଶୀ ଚିକିତ୍ସା କନେ ବହୁତ ଭଲ

ଧନ୍ୟବାଦ